ରୋଷେଇ ତ ମୁଁ ଶିଖିକି ଆସିଥିଲି ସାଧାରଣ ଡାଲି ଭାତ ତରକାରୀ ଶିଖିଥିଲି ମଟନ୍ କେବେ କରିନଥିଲି ସବୁଠାରୁ ଚେଲେଞ୍ଜ ଥିଲା ମଟନ୍ ମଟନ୍ ପ୍ରଥମ ଦିନ କଲି ପ୍ରଥମ ଦିନ ପୋଡ଼ିଗଲା ସିଏ ପୋଡ଼ିଗଲା କିଛି ଭଲ ଲାଗିଲାନି ଫେରେ ତା'ପରେ କଲି ତା' ପରଦିନ ଲୁଣି ହେଇଗଲା ଲୁଣି ହେଲା ଭଲ ଲାଗିଲାନି ତେବେ ଆଉଥରେ ଏମିତି ଗୋଟେଦିନ ଆସିଲା କଲି କିନ୍ତୁ କ'ଣ କରିବି ମଟନ୍ ତ ମୋତେ ଜମା ଆସେନି କେମିତି ତିଆରି କରିବି ମୁଣ୍ଡରେ ଚିନ୍ତା ଆସିଲା ଚିନ୍ତା ଆସିଲା ମୁଁ ସେଇଠୁ ମୋ ସ୍ୱାମୀଙ୍କି ପଚାରିଲି ଟିକିଏ ମୋତେ କହିଦିଅ ସିଏ ମୋତେ କହିଦେଲେ କିନ୍ତୁ ଫେରେ ତା' ଭାଗମାପ ସବୁ ଏପଟ ସେପଟ ହେଇଗଲା ହେଇଗଲା ସିଏ କେଉଁଟା ସିଝିଲା କେଉଁ କେଉଁଟା କଞ୍ଚା ଟିକିଏ ରହିଲା ରହିଲା ଆଉ ଗୋଟେ ଦିନ ନିଜେ ନିଜେ ମୁଁ ଉପାୟ ପାଞ୍ଚିଲି କାରଣ ମୁଁ ଯେତେ ଯେହେତୁ ଗୋଟେ ମୂଲ୍ୟବାନ ଜିନିଷ ଏତେଥର ନଷ୍ଟ ହେଲାଣି ଯାହା ହେଲେବି ଗୋଟେ ଇଏ ଲାଗୁଛି ଦୁଃଖ ଲାଗୁଛି ହେ ଗୋଟେ ମଟନ୍ଟେ ମୋତେ କ'ଣ ଆସୁନି ମୁଁ ସେଇଠୁ ନିଜକୁ ଚ୍ୟାଲେଞ୍ଜ କଲି ମୁଁ ଆଜି କରିବି ସମସ୍ତଙ୍କି ଭଲସେ ଖୋଇବି ସେଇଠୁ କଲି ମନ ଦେଇକି କଲି ମନ ଦେଇକି ସେଦିନ କଲାବେଳକୁ ବହୁତ ମୋ ପରିବାର କହିଲେ ଯେ ଏତେ ସୁନ୍ଦର ରୋଷେଇ କରିଛୁ ନା ବା ଆଜି ବହୁତ ଟେଷ୍ଟ କ'ଣ ପକେଇଲୁକି ଏତେ ଟେଷ୍ଟ ହେଇଗଲା ମୁଁ ମୁଁ ସେଇଠୁ କହିଲି ପିଆଜ ରସୁଣ ଅଦା ଜିରା ସବୁ ବାଟିଲି ବାଟିକି ଡାଲଚିନି ଗୁଣ୍ଡ ଟିକିଏ ଦେଲି ଦେଇକି ଘିଅ ଟିକିଏ ଦେଇକି ତାକୁ ଭଲକିନି ରୋଷେଇ କଲି ଖାଇଲେ ତ ପାଟିରୁ ହାତ ଛାଡ଼ୁନି ଆଉ ଅନ୍ୟମାନେ କହିଲେ କହିଲେ ଏତେ ସୁନ୍ଦର ରୋଷେଇ ଜାଣିଛୁ ମୁଁ କହିଲି ବହୁତ କଷ୍ଟରେ ମୁଁ ଚ୍ୟାଲେଞ୍ଜ କରିକି ରୋଷେଇ କଲି